ଯଦି ଆମ ପରିବାରରେ କେହି ଅସୁସ୍ଥ ଅଛନ୍ତି ତେବେ ମୁଁ ସେମାନଙ୍କୁ ରୁଟି ସନ୍ତୁଳା ବିଭିନ୍ନ ପ୍ରକାର ପରିବା ପକେଇ ସନ୍ତୁଳା କରିକି ସେମାନଙ୍କୁ ଖାଇବାକୁ ଦିଏ ନଚେତ ଭାତ ଡାଲି ଭଜା ସାଦା ସିଧା ରୋଷେଇ କରେ ବେଶୀ ତେଲ ମସଲା ପକାଏନି କି ବେଶୀ ରାଗ କରିକି ସେମାନଙ୍କୁ ଖାଇବାକୁ ଦିଏନି ସାଧାସିଧା ରୋଷେଇ କରି ଖାଇବାକୁ ଦିଏ ଯେମିତି ସେମାନେ ଜଲ୍ଦି ସୁସ୍ଥ ହେଇଯିବେ